ହ୍ୟାଲୋ ହଁ ଡକ୍ଟର୍ ବିଶ୍ୱାଳ କହୁଥିଲେ କି ହଁ ହଁ ଆପଣ କେଉଁଠି ଅଛନ୍ତି କ୍ଲିନିକ୍ରେ ଅଛନ୍ତି ନା ଘରେ ଅଛନ୍ତି ଆଚ୍ଛା ଆଚ୍ଛା ଏଇ କ୍ଲିନିକ୍ ଖୋଲା ହେଇଗଲାଣି ହେଲେ କେତେଟାରୁ କେତେଟା ବନ୍ଦ ହେଉଛି କେତେବେଳେ ହଁ ତା'ହେଲେ ଏବେ ଆମେ ଗଲେ ଠିକ୍ ହେବ ତ ହେଲେ କେମିତି ଜଣେ ମେଡ଼ିସିନଟା ଦେବ ମୁଁ ମାନେ ଜଣେ ପେସେଣ୍ଟକୁ ନେଉ ଯାଉଥିଲି ତ ଟିକେ ଏମରଜେନ୍ସି ଅଛି ମାନେ କେମିତି କ'ଣ ବେଡ଼୍ ଚାର୍ଜ୍ ତା'ର ମେଡ଼ିସିନ୍ ଡିସକାଉଣ୍ଟ୍ କେମିତି କ'ଣ ମାନେ ଆପଣ ଆପଣ ଆପଣ ଗଭର୍ଣ୍ଣମେଣ୍ଟ୍ ନା ପ୍ରାଇଭେଟ୍ରେ କରିଛନ୍ତି କ'ଣ ମୁଁ କିଛି ଜାଣିନି ତ ହଁ ହଁ ତ ଆପଣ ଏବେ ପୋଲସରାରେ ଅଛନ୍ତି ତା'ହେଲେ ଆମେ ଏବେ ପୋଲସରା ଯିବୁନା ହଁ ହଁ ଆଉ ବେଡ଼୍ ବେଡ଼୍ କ'ଣ କେମିତି ଖାଲି ଅଛି ଫିସ୍ କେତେ ଟଙ୍କା କ'ଣ ଫିସ୍ ହଁ ହଁ ଫିସ୍ଟା ହଁ ହଁ ନାଇଁ ବହୁତ ହେଇଯାଉଛି ଏ ଡିସକାଉଣ୍ଟ୍ କେମିତି କିଛି ନାହିଁ ଫ୍ରି ଫ୍ରି ଓକେ ହଁ ହଁ ନାଇଁ ଅଧିକ ଆଉ କିଛି ନାହିଁ ମାନେ ଡିସକାଉଣ୍ଟ୍ ପନ୍ଦର ପରସେଣ୍ଟ୍

ହ୍ୟାଲୋ ପ୍ରାଇଭେଟ୍ରେ ଦେଇଥିଲେ କେତେ ଟଙ୍କା କ'ଣ ନେଉଛନ୍ତି ଆପଣ ଗମେଣ୍ଟ୍ ମେଡ଼ିକାଲ୍ରେ ଅଛନ୍ତି ନା ଆମେ ଗଲେ ଯଦି ଆମେ ଗଭର୍ଣ୍ଣମେଣ୍ଟ୍କୁ ଯିବୁ ସେଇଟା କେମିତି କ'ଣ ଆଉ ପ୍ରାଇଭେଟ୍ ହଁ ହଁ ହଁ ନା ନାଇଁ ଏଇଟା ଫାଷ୍ଟ ଟାଇମ୍ ମୁଁ ସେଥିପାଇଁ କି ଜାଣିନି ତ ସେଥିପାଇଁ ପଚାରିଲି ଟିକେ ମାନେ ବୁଝୁଛି ଆଉ ଏଇ ସିଏ କ'ଣ ଫର୍ଟି ହେବ ଫର୍ଟି ଫର୍ଟି ହଁ ହଁ ମେଲ୍ ମେଲ୍ ମେଲ୍ ହଁ ହଁ ଆପଣ ଆପଣ ଡାଇବେଟିସ୍ ବି ପି ମାନେ ସବୁ ପେସେଣ୍ଟ୍କୁ ଦେଖୁଛନ୍ତି ନା କ'ଣ କେଉଁ ବିଭାଗରେ ଅଛନ୍ତି ମୁଁ କିଛି ଜାଣିନି ତ ଠିକ୍ ସେ ହଉ ଠିକ୍ ଅଛି ଠିକ୍ ଅଛି ତା'ହେଲେ ଆମେ ଏବେ ନେଇକି ଯାଉଛୁ